ଆପଣ କିଏ କହୁଥିଲେ କି କୋଉଠୁ କହୁଥିଲେ ଆଜ୍ଞା କୁହନ୍ତୁ ଆଜ୍ଞା ମୁଁ ମେଡ଼ିକାଲ୍ରୁ କହୁଛି ଆଜ୍ଞା ଆଜ୍ଞା ଏଠି କିଛିି ଅସୁବିଧା ନାହିଁ ଆମର ଏଠି ପାଞ୍ଚ ଛଅ ଜଣ ଅଛନ୍ତି ନର୍ସ ଏଠି ସଫା ସୁତୁରା କତୁରୁ ସବୁ ଭଲ୍ସେ ଆପଣ ଚିନ୍ତା ନକରି ପଳେଇ ଆସନ୍ତୁ ଏଠି ଅପରେସନ୍ ହେବାପାଇଁ ଆଜ୍ଞା ଆଜ୍ଞା ତମର ବିଜୁସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଅଛି ତ ଆଜ୍ଞା ସେଇଥିରେ ଆପଣଙ୍କ ଆସିଲେ ପଇସା ନଥିଲେ ବି ଆପଣ ସେଇ କାର୍ଡ଼ରୁ କାଟିକିନା ଆମେ ଆପଣଙ୍କର ଅପରେସନ୍ କରିପାରିବୁ ନାଇ ନାଇ ଆଜ୍ଞା ମୋ କ୍ୟାମ୍ପରେ ସେ ହେବ ଏଠି ସବୁ ପରୀକ୍ଷାପାଇଁ ବି ସୁବିଧା ଅଛି ସୁଯୋଗ ଅଛି ଆଉ ବାସ୍ ମେଡ଼ିସିନ୍ ପାଇଁ ସବୁ ତ ଅବଶ୍ୟ ମିଳି ନପାରେ କିନ୍ତୁ ଗୋଟେ ଦୁଇଟା ଯଦି ଆପଣ ପଦାରୁ କିଣିପାରନ୍ତି ନହେନେ ଆଉ ସବୁ ଏଠି ସୁବିଧା ଅଛି କିଣିବାପାଇଁ ଯଦି ପାରିବେ ଗୋଟେ କି ଦୁଇଟା ସର୍ଟ ପଡ଼େ କିଣିପାରନ୍ତି ନହେନେ ଆଉ ସବୁ ସୁବିଧା ଏଠି ଅଛି ଆପଣ କିଣିବାପାଇଁ

ଆଜ୍ଞା ଆପଣ ଆସିଲେ ଫୋନ୍ କରିବେ